କକୁଡ଼ା ଚାଷର ରୋଗ ରୋକିବା ପାଇଁ ତୁରନ୍ତ ପାପଡ଼ାହାଣ୍ଡି କୁକୁଡ଼ାର ଯିଏ ଆମର ଲିଡ଼ର ଅଛନ୍ତି ତାଙ୍କୁ ଡାଇରେକ୍ଟ ଫୋନ କରିକିନା ଯୋଗାଯୋଗ କରଲେ କୁକୁଡ଼ା ମଧ୍ୟ ଆମ ଗାଁରେ ଗାଧୁଆ କତ୍ରାରେ ମୈଦଲପୁରରୁ ତିନି କିଲୋମିଟର ଗାଦୁଆ ଗାଦୁଆ କତ୍ରାରେ ଡକ୍ଟରଙ୍କୁ କୁକୁଡ଼ା ଡକ୍ଟରକୁ ଡାକିକିନା ଆଣି ତାଙ୍କର କୁ ସେ ଯେଉଁଟାକି ପୋଲଟ୍ରି ସେ ଯେଉଁଟାକି ଡିମାଣ୍ଡ ଭେକ୍ସିନ୍ ଦିଆଗଲେ କୁକୁଡ଼ା ମଧ୍ୟ ସୁସ୍ଥ ହୋଇଯିବେ ଓ ରୋଗ ମଧ୍ୟ ରୋକିବା ପାଇଁ ହବ କୁକୁଡ଼ା ସଫା ସୁତୁରା ରଖିଲେ ମଧ୍ୟ କୁକୁଡ଼ା ମଧ୍ୟ ଅଧିକରୁ ଅଧିକ ବଞ୍ଚିଥାନ୍ତି କାରଣ କୁକୁଡ଼ା ପାଳନ କରିବା ଯୋଗୁଁ ସଫା ସୁତୁର ଅଧିକ ଦେଖା ନିଆ ଅଣା କରିବାକୁ ବେଶୀ ପଡ଼ିଥାଏ ଘର ଜଣେ ଯଦି କୁକୁଡ଼ା ପାଳନ ହଉଛି ଘର ଲୋକ ଜଣେ ଜଣେ ଲୋକ ସମସ୍ତେ କୁକୁଡ଼ା ପାଳନ କରୁଛନ୍ତି କାରଣ ସେଥିମଧ୍ୟରୁ ଅନେକ ଅନେକ କୁକୁଡ଼ା ମଧ୍ୟ ବଞ୍ଚିବାରେ ସମ୍ମୁଖୀନ ହେଇପାରୁଛନ୍ତି ଆଉ କୌଣସି ରୋଗର ଇଏ ରୋଗ ବାହାରିଲେ ତୁରନ୍ତ ପଶୁ ଡକ୍ଟରକୁ ଫୋନ କରିକିନା ଇଏ ଭେକ୍ସିନ୍ ମଧ୍ୟ ଦେବା ପାଇଁ ପଡ଼ୁଛି ସେଥିମଧ୍ୟରୁ ସେହି ଲୋକ ଅନେକ ଦୂରରୁ ଡକ୍ଟରମାନେ ମଧ୍ୟ ଆସୁଛନ୍ତି ଆଉ କୁକୁଡ଼ାମାନେ ମଧ୍ୟ ସୁସ୍ଥ ରହୁଛନ୍ତି ଅଧାରୁ ଅଧା ନାଇନ ନବେ ପରସେଣ୍ଟ କୁକୁଡ଼ା ଆମ ଗାଁରେ ବଞ୍ଚି ପାରୁଛନ୍ତି କାରଣ ଡକ୍ଟର ଯେତେବେଳେ ଫୋନ କଲେ ମଧ୍ୟ ମଟର ସାଇକଲ ଯୋଗୁଁ ତାଙ୍କୁ ଆସିପାରୁଛନ୍ତି ଆଉ ତାଙ୍କୁ କୁକୁଡ଼ା ପାଳନ ଯିଏ କରୁଛନ୍ତି ସେ ମଧ୍ୟ ତାଙ୍କୁ ପଇସା କେତେ ପଇଠ କରୁଛନ୍ତି ସେଥିମଧ୍ୟରୁ ଜୀବଜନ୍ତୁ ମଧ୍ୟ ଖୁସି ରହୁଚନ୍ତି କାରଣ ତାଙ୍କେ ପଇସା ଚାର୍ଜ ମଧ୍ୟ ନଉଛନ୍ତି ସେଥିମଧ୍ୟରୁ ସେମାନେ ଅନେକ ଅନେକ ସୁବିଧା ମଧ୍ୟ ପାଇପାରୁଛନ୍ତି ରୋଜଗାର କରୁଛନ୍ତି ଓ ପଇସା କମେଇକି ମଧ୍ୟ ପାଉଛନ୍ତି